ମୁଁ ବିଭିନ୍ନ ଟ୍ରାକ୍ଟର ବ୍ରାଣ୍ଡର ନାମ ଦେଖିଛି ତାହା ମଧ୍ୟରୁ ସୋନାଲିକା ମହେନ୍ଦ୍ରା ସ୍ଵରାଜ ଅନ୍ୟତମ ଏମାନେ ବିଲ ଭିତରେ ମାଟି ହାଣିବା ଠାରୁ ଖେଳାଇବା ପର୍ଯ୍ୟନ୍ତ ଏବଂ ଗଛ ଲଗାଇବା କାମ କରିଥାନ୍ତି ଖୁବ କମ ସମୟରେ ଫସଲ ଆମଦାନୀ ହୋଇଥାଏ ଆଗରୁ ପାରମ୍ପାରିକ ପଦ୍ଧତି ଥିଲା ହଳ ଲଙ୍ଗଳ ସାହାଯ୍ୟରେ କାମ ହେଉଥିଲା ବହୁତ ସମୟ ଯାଉଥିଲା କିନ୍ତୁ ଟ୍ରାକ୍ଟର ସାହାଯ୍ୟରେ ଆମେ ଅଳ୍ପ ସମୟ ଭିତରେ କାମ ସବୁ କରିପାରୁଛୁ